ବହୁତ ଲୋକ ଚାଷକୁ ନିୟୋଜିତ ହେବାକୁ ଚାହୁଁନାହାନ୍ତି କାହିଁକିନା ପରିବାରର ବହୁତ ଲୋକ ପାଠ ପଢ଼ିଛନ୍ତି ବହୁତ ଲୋକ ପଢ଼ନାହାନ୍ତି ଯେଉଁମାନେ ପାଠ ପଢ଼ିଛନ୍ତି ସେମାନେ ବାହାର ଦେଶକୁ ଯାଇ ଭଲ ଚାକିରି କରୁଛନ୍ତି ଭଲ ଦରମା ମଳୁଛି ତାଙ୍କ ମଧ୍ୟ ସେ ଚାକିରି ଛାଡ଼ିକରି ଚାଷକୁ ନିୟୋଜିତ ହେବେ ନାହିଁ ନା କାହିଁକିନା ଦିନସାରା ଏ ସି ତଲେ ବସିକରି ଭଲ ଲେଖାଲେଖି କରିଲେ ମାସକୁ ଦରମା ମିଳୁଛି ଆଉ ଯେଉଁମାନେ ପାଠ ପଢ଼ିନାହାନ୍ତି ସେମାନ ତ ଦିନସାରା ଜମିକୁ ଖଟିବାକୁ ପଡ଼ିବ ଦିନସାରା ଜମି ରହିବାକୁ ପଡ଼ିବ ଖରାକୁ ଖରା ନାହିଁ ବର୍ଷା ନାହିଁ ଦିନସାରା ଜମିକୁ ଖଟିବାକୁ ପଡ଼ୁଛି ସେଥିପାଇଁ ଚାକିରି ଲୋକମାନେ ଚାକିରି ଲୋକମାନେ ଚାକିରି ଛାଡ଼ିକରି ପାଠକୁ ଏଇ ଚାଷକୁ ନିୟୋଜିତ ହଉନାହାନ୍ତି ଆଉ ଆମେ ଯଦି ଚାଷ ନ କରିବୁ ହେଲେ ବାହାର ଦେଶର ପେଟ ଚଲିବ ନାହିଁ ଆମ ଆମ ଦେଶର ବହୁତ ଲୋକମାନେ ପେଟ ଚଲିବ ନାହିଁ ଆଉ ଯଦି ଚାଷ ବନ୍ଦ କରିଦେବୁ ହେଲେ ଆମେ ବି ମରିଯିବୁ ବାହାର ଦେଶ ଲୋକ ବି ମରିଯିବେ